ଆମର ଦୈନଦିନ ଜୀବନରେ ପାଣିର ଆବଶ୍ୟକତା ଅତ୍ୟନ୍ତ ଆବଶ୍ୟକୀୟ ଆମେ ପାଣିକୁ ବିଭିନ୍ନପ୍ରକାର ମାଧ୍ୟମରେ ବ୍ୟବହାର କରିଥାଉ ଯଥା ଶୌଚ ହେବା ରୋଷେଇ ପିଇବା ସଫା କରିବା ଏବଂ ବିଭିନ୍ନ କାର୍ଯ୍ୟ ମାଧ୍ୟମରେ କିନ୍ତୁ ପାଣିକି ଶୌଚ ହେବା ମାଧ୍ୟମରେ ବ୍ୟବହାର କରିଥାଉ ଅର୍ଥାତ୍ ଶୌଚ ହେବା ଆମେ ଯଥା ଯେତେବେଳେ ଆମେ ଝାଡ଼ା ଯାଇଥାଉ ସେତେବେଳେ ଆମର ପାଣି ଦରକାର ହୋଇଥାଏ ମେ ସଫାସୁତୁରାର ରଖିବାପାଇଁ ଏବଂ ପାଣି ଦରକାର ହୋଇଥାଏ କାହିଁକିନା ଆମେ ଶୌଚ ହେବାପରେ ସିଏ ପାଣି ମାଧ୍ୟମରେ ତାକୁ ଧୁଆଧୋଇ କରିଥାଉ ଏବଂ ସବୁ କାମ ମାଧ୍ୟମରେ ବ୍ୟବହାର କରିଥାଉ ତୋ ଆଉ କେଉଁ କାମରେ ମାଧ୍ୟମରେ ମଧ୍ୟ ୟୁଜ୍ କରିଥାଉ ରୋଷେଇ ଆମେ ରୋଷେଇରେ ପାଣିର ଆବଶ୍ୟକତା ଯଥା ସମ୍ବଦ୍ଧ ରହିଛି କାରଣ ରୋଷେଇ ବିଭିନ୍ନପ୍ରକାର କାର୍ଯ୍ୟ ହେଇଥାଏ ଯେ କେତେପ୍ରକାର ରୋଷେଇ ଅଛି ଯେମିତିକି ଡାଲମା ଡାଲମା ପାଇଁ ଆମେ ଯେତେବେଳେ ପରିବାଗୁଡ଼ିକୁ ରଖୁ ପରିବାଗୁଡ଼ିକୁ ସିଝେଇବା ପାଇଁ ମଧ୍ୟ ଡାଲମା ଏ ପରିବାଗୁଡ଼ିକ ସିଜେଇବାପାଇଁ ମଧ୍ୟ ପାଣି ଆମେ ଦରକାର କରିଥାଉ ଆଗ ପାଣିକି ରଖି ପ୍ରେସର୍ କୁକର୍ରେ ପରିବା ସହିତ ତାକୁ ଆମେ ସିଜେଇବାରେ ଦରକାର ହେଇଥାଏ ପାଣି ତା'ପରେ ଆଉ କ'ଣ ଦରକାର ହେଇଥାଏ ମନେକର କିଏ ଚିକେନ୍ କରିବ ଚିକେନ୍ରେ ଆମେ ତାରକାରୀ ପାଇଁ ପାଣି ମଧ୍ୟ ଦେଇଥାଉ ତ ଆବଶ୍ୟକ କେତେ ପାଣି ଦରକାର ଚିକେନ୍ରେ ମଧ୍ୟ ଦିଆଯାଇଥାଏ ସେହିପରି ଭାତ ମେନ୍ ଜିନିଷ ଭାତରେ ଆମେ ଯେତେବେଳେ ଭାତ କରିବାକୁ ଯାଉ ପ୍ରଥମେ ପାଣି ଆଗ ଦରକାର ହେଇଥାଏ ଯାହାକୁ ପାଣିରେ ଆମେ ଗରମ କଲାପରେ ପାଣି ଗରମ ହେବାପରେ ଯାଇକି ଚାଉଳ ପଡ଼ିଥାଏ ସେଥିରେ ଚାଉଳ ପଡ଼ିଥା ମାନେ ପଡ଼ିଲା ପରେ ଭାତ ଯେତେବେଳେ ହେଇସାରିବ ସେଥିରୁ ପେଜ ସେଇଟା ବାହାରି ସାରେ ଏବଂ ଆଉ କ'ଣ ଆଉ ହେଲା ଡାଲି ଡାଲିରେ ତ ପାଣି ନିତାନ୍ତ ଆବଶ୍ୟକ ଡାଲି କହିଲେ ତା' ଦିହରେ ଡାଲିରେ ଡାଲିକି ଆମେ ପାଣିରେ ପକେଇଥାଉ ପାଣି ପରିମାଣ ଅନୁସାରେ ଆମର ଡାଲି ଯେତିକି ଦରକାର ପାଣି ସେତିକି ପରିମାଣ ଡାଲି ପରିମାଣ ସହିତ ପାଣିର ପରିମାଣ ମଧ୍ୟ ଅବଶ୍ୟକୀୟ ରହିଛି ତା'ପରେ ଆମେ ମୁଁ ଇଏ କରିବାପାଇଁ କ'ଣ ତରକାରୀ ବିଭିନ୍ନ ସାମଗ୍ରୀ ସବୁ ଜିନିଷ କରିବାପାଇଁ ମଧ୍ୟ ଇଏ ସବୁ କରିଥାଉ ଆଉ ପିଇବା ଦିନରେ ସମସ୍ତେ ପାଣି ପିଇବାପାଇଁ ବୋ ସମସ୍ତେ ପାଣି ପିଇକି ହିଁ ବଞ୍ଚନ୍ତି ତେଣୁ ସମସ୍ତଙ୍କ ଜୀବନରେ ପାଣିର ରହିଛି ଜଣେ ଖାଇବା ବିନା ବଞ୍ଚିପାରିବ କିନ୍ତୁ ପାଣି ବା ପାଣି ବିନା ବଞ୍ଚିପାରିବ ନାହିଁ ତେଣୁ ଦିନରେ ଜଣେ ପିଇବ କେତେ ତିନି ଲିଟର୍ରୁ ଚାରି ଲିଟର୍ ପାଣି ପିଇବା ଅବଶ୍ୟକୀୟ ତେଣୁ ପାଣି ଜଣଙ୍କ ଜୀବନ ପାଇଁ ଅତ୍ୟନ୍ତ ଅବଶ୍ୟକୀୟ ତ ପାଣି ଆମେ ପିଇବାରେ ୟୁଜ୍ କରିଥାଉ ତ ବ୍ୟବହାର କରିଥାଉ ତ ଆଉ ତା'ପରେ ଆସିବ ସଫା କରିବା ସଫା କରିବା ଆମେ ସଫା କରିବାକୁ ଗଲେ ଆମେ ବହୁତ କିଛି ଭାବେ ବ୍ୟବହାର କରାଯାଇଥାଏ ଯେମିତି ମନେକର ଡ୍ରେସ୍ ସଫା କରୁଛେ ଡ୍ରେସ୍ ସଫା କରୁଛେ ତ ପାଣି ସେଥିରେ ଅସୀମିତ ପରିମାଣରେ ଆମେ ବ୍ୟବହାର କରିଥାଉ ଫାଷ୍ଟ୍ରେ ଯେ ଡ୍ରେସ୍ଗୁଡ଼ାକୁ ବୁଡ଼େଇବା ତାକୁ ଧୋଇ ମାନେ ସ ଆଗ ଧୋଇବା ତା'ପରେ ପାଣି ଧୋଇ ସାରିଲା ପରେ ତା' ଦେହରେ ସାବୁନ ସର୍ଫ ଏଗୁଡ଼ାକ ଲଗେଇକି ତାକୁ ସବୁ ଭଲସେ ସଫାସୁଫି କଲାପରେ ତା'ର ଫୁଣି ପାଣିରେ ବୁଡ଼େଇକି ସଫା କରିଥାଏ କିମ୍ବା ତାକୁ ୱାସିଙ୍ଗ୍ମେସିନ୍ରେ ଆମେ ଡ୍ରେସ୍ ପକେଇଲା ପରେ ତା' ଦେହରେ ଆଗେ ପାଣି ପକେଇଥାଉ ପାଣି ପକେଇଲା ପରେ ସିଏ ଡ୍ରେସ୍କୁ ସଫା କରିବ ଡ୍ରେସ୍କୁ ସଫା କରିବ କି ମାନେ ଯେଉଁ ଗୋଳେଇକି ତା' ଦେହରୁ ମଳି ସବୁ ବାହାର କରିଥାଏ ତଥା ଆମେ ଆଉ କେଉଁଥିରେ ଆମେ ଘରଫର ସଫାସୁଫି କାମ କାମ କରିବାରେ ଘର ସଫା କରିବାରେ ଆମେ ପାଣିଟାକୁ ଆଗ ଘରେ ଅଜାଡ଼ି ଥାଉ ତା'ପରେ ତାକୁ ଘଷାଘୁଷି କରି ଘର ଧୁଆଧୋଇ କରି ତାକୁ ସବୁ ଓଳେଇକି ସେ ପାଣିକି ଆମେ ବାହାର କରି ଦେଇଥାଉ ତା'ପରେ ଗାଡ଼ି ଧୋଇବା କାମ ଗାଡ଼ି ଧୋଇବା ଯେତେବେଳେ ଆମେ ଗାଡ଼ି ଧୋଇବା ପାଇଁ ଆସୁ ତାକୁ ଆଗ ଗାଡ଼ିକି ପାଣିରେ ଆମେ ବହୁତ ସମୟ ମାନେ ଗାଡ଼ି ଧୁଆ ହବ ପ୍ରଥମେ ଗାଡ଼ିକି ପୂରା ଭଲ ଭାବରେ ପାଣିରେ ଧୁଆହବ ତା'ପରେ ସାମ୍ପୁ ଫେଣ ଏଗୁଡ଼ା କରି ଆମେ ଗାଡ଼ିକି ଲଗେଇ ସାରିଲା ପରେ ଗାଡ଼ିକି ପୂରା ଇଏ କରିକି ତା'ପରେ ପାଣି ଆଉଥରେ ମାରିକି ତାକୁ ସଫା କରିଥାଉ ତ ସେମିତି ସ ବହୁତ ପରିମାଣରେ ପାଣି ଆମର ବ୍ୟବହାର କରିଥାଉ ଆଉ ରହିଲା ମୁଣ୍ଡ ସଫା କରିବା ମନେକର ଗାଧେଇବା କି ମୁଣ୍ଡ ସଫା କରିବା ମୁଣ୍ଡ ସଫା କରିବାରେ ଆମେ ପାଣି ଆଗ ରହିକି ପାଣି ମୁଣ୍ଡ ଧୋଇ ସାରିଲାପରେ ତ କ'ଣ କରିବୁ ନା ସାମ୍ପୁ କରିବୁ ସାମ୍ପୁ କ'ଣ କରିବୁ ସାମ୍ପୁ କଲାପରେ ଆମେ ଭଲସେ ପୁଣି ପାଣି ୟୁଜ୍ କରିକି ତାକୁ ଧୋଇଦେଲୁ ପୁଣି ଆଉଥରେ ସାମ୍ପୁ ୟୁଜ୍ କରିବୁ ସାମ୍ପୁ ୟୁଜ୍ କଲାପରେ ତା'ର ପାଣି ପୁଣି ଧୁଆ ଇଏ ହେଇକି ଇଏ କରାହବ ଆଉ ଯେତେବେଳେ ଖାଇବା ମନେକର କୌଣସି ଭୋଜି ଭାତ ହେଲା ସେତେବେଳେ ମଧ୍ୟ ଆମେ ପାଣି ୟୁଜ୍ କରିକି କୌଣସି ଏକ ଜାଗାରେ ସଫାସୁଫି କାର୍ଯ୍ୟରେ ମଧ୍ୟ ବ୍ୟବହାର କରିଥାଉ ଏବଂ ଆମର ପାଣି ବିଭିନ୍ନପ୍ରକାର ଭାବରେ ବହୁତ ଭାବରେ ୟୁଜ୍ କରାଯାଇଥାଏ ସଫା କରିବାପାଇଁ ରୋଷେଇ କରିବାପାଇଁ ପିଇବାପାଇଁ ଶୌଚ ହେବାପାଇଁ ଆ ପାଣି ନିତ୍ୟାନ୍ତ ଆବଶ୍ୟକୀୟ ତେଣୁ ଆମେ କିଛି ଆଉ କୌଣସି ଭାବେ ୟୁଜ୍ କରାଯାଇଥାଏ ସେଥିରେ କିଛି ଆବଶ୍ୟକତା ନାହିଁ ତ ଏହିପରି ଭାବେ ଆମେ ପାଣିକି ବହୁତ ପରିମାଣରେ ୟୁଜ୍ କରିଥାଉ